ଗୋରୁଗାଈ ଏହିମାନଙ୍କୁ ଆମେ ଯତ୍ନ ନେବା ପାଇଁ ସବୁବେଳେ ପ୍ରତିଦିନ ଗୋରୁଗାଈ ଚରାଇବା ପାଇଁ ପଡ଼ିଆକୁ ନେଉ ଆଉ ପଡ଼ିଆରେ ଘାସ ଆଉ ଡାଳପତ୍ର ଇତ୍ୟାଦି ସବୁ ଖାଇ ଖାଆନ୍ତି ଠିକ ଘଣ୍ଟେ ଦୁଇଟା ହେଲେ ଘରକୁ ପୁଣି ଘରକୁ ଆଇ ଧରି ଆଣୁ ଆସୁ ଗୁହାଳରେ ସବୁ ବାନ୍ଧିଥାଉ ପୁଣି ଦୁଇଟା ଅଧେ ତିନିଟା ବେଳକୁ ପୁଣି ଆଉ ଥରେ ଚରାଇବା ପାଇଁ ନିଆଯାଉଛି ପୁଣି ସନ୍ଧ୍ୟା ପାଞ୍ଚଟା ବେଳେ ଘରକୁ ଧରି ପଳାଇଆସୁ ଆଉ ଖରା ଦିନମାନଙ୍କରେ ବିଶେଷ ଭାବରେ ତ ଘାସ ପତ୍ର ବହୁତ ଅଭାବ ଥାଏ ଘରେ ଗୋରୁଗାଈମାନଙ୍କ ପାଇ ରଖା ଯାଇଥିବା ପାଳ ଆଉ ପାଣି ତୋରାଣି ସବୁ ଅଧିକ ପରିମାଣରେ ଦିଆଯାଏ ଦିଆଯାଉଛି ଆଉ ଜଙ୍ଗଲ ପଡ଼ିଆ ଚରାଇବା ପାଇଁ ନିଆ ନିଆଯାଉଛି ଆଉ ଗୋରୁଗାଈମାନଙ୍କୁ ତାଙ୍କର ସ୍ଵାସ୍ଥ୍ୟର ଯତ୍ନ ପାଇଁ ପ୍ରଥମତଃ ଗୁହାଳଟାକୁ ଟିକେ ବଡ଼ ଆକାରରେ ତିଆରି କରା ଯାଇଛି ଆଉ ଗୋରୁଗାଈମାନେ ଫ୍ରୀରେ ଯେମିତି ଶୋଇବେ ଫ୍ରୀରେ ରହିବେ ସେମିତି ବ୍ୟବସ୍ଥା କାମ କରାଯାଇଛି ଆଉ ଗୋରୁଗାଈ ମାନଙ୍କର ରୋଗ ଆମର ପାଖରେ ଥିବା ଭେଟେନରୀକୁ ଯାଇ ଔଷଧପତ୍ର ଆଣିକି ଦିଆହେଉଛି କିମ୍ବା ଗୋରୁଗାଈ ମାନଙ୍କୁ ସେଠୁ ମଧ୍ୟ ଧରିକି ଗଲେ ଆମର ଯିଏ ପଶୁ ଡାକ୍ଟର ଅଛନ୍ତି ସିଏ ଇଂଜେକ୍ସନ ପତ୍ର ଔଷଧପତ୍ର ଦେଇ କରି ଗୋରୁଗାଈମାନଙ୍କର ସ୍ଵାସ୍ଥ୍ୟ ଭଲ କରି ଦିଆଯାଉଛି